ହଁ ଦିଦି କୁହ ନାଁ ମ ବାବୁ ଯାଇଛନ୍ତି ମୁଁ ଦୋକାନରେ ଏକୁଟିଆ ବସିଛି ଆଉ ଏ ବର୍ଷା ଫର୍ସା ତ ହେଉଛି ବେପାର ଫେପାର ଟିକେ କମ ଅଛି ତ ଦୋକାନ ଟିକେ ଫାଙ୍କା ଅଛି ଆଉ

ହଁ ମ ଆମର ଯେଉଁ ଯାଜପୁର ଟାଉନରେ ଯେଉଁ ବଜାର କମିଟି ଅଛି ଯିଏ ଗୋଟିଏ କରିଛନ୍ତି ଯେ ପ୍ରତ୍ୟେକ ଆମର ଗୁରୁବାର ଗୁରୁବାର ଆଉ ଶୁକ୍ରବାର ଗୁରୁବାର ସେ ଆମର ଗାନ୍ଧୀ ଛକ ଠୁ ଗୋପବନ୍ଧୁ ଛକ ଯାଏଁ ସେହି ମାର୍କେଟ ସଫା ହେବ ଆଉ ଶୁକ୍ରବାର ଦିନ ଗାନ୍ଧୀ ଛକ ଠୁ ଆମର ଯେଉଁ ଅଛି ମହାବୀଣା ଛକ ଟି ମହାଵୀଣା ମନ୍ଦିର ଯେଉଁ ଅଛି ଯେଉଁ ଶିବ ମନ୍ଦିର ସେ ପାଖାପାଖି ସେହି ଏରିଆ ସଫା ହେବ କହୁଛନ୍ତି ସଫା କରିବାକୁ ମାର୍କେଟ ସଫା ହେଲେ ଭଲ ନା ଆମର ପରିଷ୍କାର ପରିଚ୍ଛନ୍ନ ରହିବ ଯେଉଁ ଗଦାଇ ଦେଉଛନ୍ତି ସବୁ ରୋଡ଼ ସାଇଡ଼ ବେପାରୀ ଆସିକି ଗୁପଚୁପ ଖାଇଲେ ସେହିଠି ପକାଇଦେଲେ ଠୋଲା ଦହିବରା ଖାଇଲେ ସେହିଠି ଠୋଲା ପକାଇକି ପଳାଉଛନ୍ତି ସଫା କରିବେ ବୋଲି କହୁଛନ୍ତି ହଁ ପରିବା ଵାଲା ପା ସବୁଠୁ ବେଶି ଅଳିଆ କରୁଛନ୍ତି ସେହିଠି ଆଣୁଛନ୍ତି ସେ ଲୁନା ନେଇ ଯାଉଛନ୍ତି ବସ୍ତା ଅଜାଡ଼ି ପକାଉଛନ୍ତି କୋବି ବିକ୍ରି କରି କୋବି ପତ୍ର ଗଦାଇ ଦେଇ ପଳେଇ ଯାଉଛନ୍ତି ଯେ ଆମର ଆମର ଏହି କାଲି ପହରଦିନ ଆମ ଦୋକାନ ଆଗରେ ଗୋଟିଏ କୋବି ଵାଲା ବସିଥିଲା ତାକୁ ତୁ କୋବି ବିକୁଛୁ ତୋର ରୋଜଗାର ପାଇଁ ତୋତେ କିଏ ମନା କରୁଛି ଯେ ସଫା କରିକି ଯିବୁନି ସେଠି ଗଦାଇ ଦେଇକି ପଳେଇବୁ କୋବି ପତ୍ର ଆସିକି ଷଣ୍ଢ ଖାଉଛନ୍ତି ଷଣ୍ଢ ଚଢ଼ିକି ଗାଡ଼ି ଫାଡ଼ି ଭାଙ୍ଗୁଛନ୍ତି ସୋ ରୁମ୍ କାଚ ଫାଚ ଭାଙ୍ଗି ଦେଉଛନ୍ତି ଷଣ୍ଢ କ'ଣ କରିବ କହିଲ ହଁ ବା ସେହିକଥା କହିଲେ ଯେ ଯଦି ରୋଡ଼ ସାଇଡ଼ ସେମାନେ ବେପାରୀମାନେ ବସିବେ ତା'ହେଲେ ସେମାନେ ନିଜ ନିଜ ଡଷ୍ଟବିନ ନେଇକି ଆସିକି ଗୋଟିଏ ବି ଚୋପା ଯଦି ତଳେ ପଡ଼ିବ ସେମାନେ ବସି ପାରିବେନି ଏ ନୂଆ ନିୟମ କରିଛି ବଜାର କମିଟି ଆମର ଏ ଗୁରୁବାରେ କହୁଛନ୍ତି ଗୁରୁବାର ଗୁରୁବାର ଏ ଆମର ବୁଧବାର ଦିନ ରାତି ନଅଟା ବେଳକୁ କହୁଛନ୍ତି ମିଟିଙ୍ଗ କରିବା ଦୋକାନ ଫୋକାନ ବନ୍ଦ କରିକି ଆଉ ଗୁରୁବାର ଠୁ କରିବେ ଗୁରୁବାର ଶୁକ୍ରବାର ଦୁଇ ଦିନ ହେବ ଆଉ ରବିବାର ବୁଧବାର ଯେ ରବିବାର ବୁଧବାର ହେଉଛି ବେପାର ଟାଇମ ' ଦିଦି ବୁଝିଲ ରବିବାର ହେଉଛନ୍ତି ଆମର କ'ଣ ତମର ଷ୍ଟେସନାରୀ ଦୋକାନ ଆମର ମୋବାଇଲ ଦୋକାନ ଏ ବହୁତ ଗୁଡ଼ିଏ କଲେଜ ଛୁଆ ଆସୁଛନ୍ତି ରବିବାର ଆଉ ବେପାର ବନ୍ଦ କଲେ ହେବକି ଆଉ ରବିବାର ବୁଧବାର ଆଇଁଷ ବାରି ଦେଖୁଛ ତ ଆମ ମାର୍କେଟ ନେଇ ମାର୍କେଟ ପ୍ରବଳ ହୋଟେଲ ଅଛି ଯେଉଁ ବିରିୟାନୀ ଦୋକାନ ସେ ଆଉ ରବିବାର ବୁଧବାର ବନ୍ଦ କରିପାରିବେ କି ତ ସେଥିପାଇଁ ଗୁରୁବାର ଶୁକ୍ରବାର ଦୁଇଟା କରିଛନ୍ତି ଆଉ ନାଁ ମ ସକାଳୁ କରିଦେବା ମୁଁ ଭାବୁଛି ସେହି କଥା ବାବୁ କହୁଥିଲେ ବନ୍ଦ କରି ଦେବା ନାହିଁ ବନ୍ଦ ନାହିଁ ସକାଳୁ ଆସି ସାତଟାରେ ଆସି ଦଶଟା ଏଗାରଟା ସୁଦ୍ଧା କରିଦେଲେ ଏଗାରଟା ବାରଟା ବେଳକୁ ଦୋକାନ ଖୋଲିବା ଆଉ ହଁ ଦେଖିବା ଆମ ଆମ ବାବୁ ତ ବର୍ଷା ହୋଇଛି ବର୍ଷା ହୋଇଛି ଦୋକାନ ଫାଙ୍କା ଥିଲା କହିଲେ ମୁଁ ଯାଉଛି ଘର ଆଡ଼ୁ ଟିକେ ବୁଲି ଆସିବି ଯାଆନ୍ତୁ ଲୋକ ତ ନାହାନ୍ତି ମୁଁ ଏକୁଟିଆ ବସିଛି ଆଉ ବୁଧବାର ଦିନ ମିଟିଙ୍ଗ କି ପଳେଇ ଆସିବ ସେହିଠି କଥା କଥା ହେଉଥିବ ସବୁ ମିଟିଙ୍ଗରେ ବସିବା ସବୁ ଦୋକାନୀଙ୍କୁ ଡାକିଛନ୍ତି ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ହୋଇଛି ତା'ପରେ ଗୁରୁବାର ସଫା ସଫି କରିବା ଆମର ପରିମଳ ମାର୍କେଟ ଆଉ

ହଁ ହଁ ବହୁତ ଭଲ ହେଉ ଦିଦି ରହିଲି ହାଁ